ହଁ ମୁଁ କହିଲି ଆମ ଗାଁ'ରେ ଯୋଉ ଗ୍ରୋସରୀ ଦୋକାନଟା ତା'ର ତ ଭଲ ବେପାର ହେଉଛି ସାହୁ ଯୋଉ ଦୋକାନ ହଁ ସେ ତ ଅଟା ଗୋଟେଟା କୁଇଣ୍ଟାଲ୍ ଅଟା ବିକ୍ରି କରିଦେଉଛେ ତେଲ ତ ଦୁଇ ତିନି ଗାଡ଼ି ତେଲ ନେଇ ଯାଉଛନ୍ତି ତ ବଢ଼ିଆ ବେପାର ହଁ ଆଉ ଦୁନିଆ ବାହାରୁ ବି ସବୁ ଲୋକ ଆସିକିରି ବି ନେଉଛନ୍ତି ତାଙ୍କର ସବୁ ପର୍ବପର୍ବାଣିରେ ଆସିକିରି ନେଉଛନ୍ତି ତାଙ୍କ ନିମିତ ହେରିକା ସବୁ

ଯାହା ହଉ ତା ଦୋକାନ'ଟା ତ ଭଲ ଚାଲିଛି ଭଲ ସୁବିଧା ସୁଯୋଗରେ ବି ସମସ୍ତଙ୍କୁ ଜିନିଷ ଯୋଗେଇ ଦେଉଛନ୍ତି ଲୋକ ବି କେହି ହଇରାଣ ହେଉ ନାହାନ୍ତି

ହଁ ହଠାତ୍ ଏଟେ କ'ଣ ଦରକାର ପଡ଼ିଲେ ଦୂର ବାଟକୁ କୁଆଡ଼େ ଯିବାକୁ ପଡ଼ୁନି ଯାହା ହଉ ଏଇଠି କାମ ହେଇଯାଉଛି ଜିନିଷ ବି ସବୁ ସୁବିଧା ସୁଯୋଗରେ ସବୁ ମିଳିଯାଉଛି

ହଁ ବେପାର ନହେଲେ ଆଉ କ'ଣ ଏମିତି ଲୋକ ଆସିକିରି ଗଦା ହୁଅନ୍ତି ଏମିତି ଜିନିଷ ସବୁ ନିଅନ୍ତେ ଗାଡ଼ି ଆସି ଗଦା ହୁଅନ୍ତା ଏମିତି ହଁ ତା ବେପାରଟା ସେଇଭଳିଆ ହେଉଛି ବୋଲି ଜାଣିଛି ନା ଆଉ ହଁ ହଁ ଆମେ ବି ହଁ ହଁ ହଁ ଆମେ ବି ଆମରି ବି ହଁ ଆମର ବି ଯାହା ନିମିତ ହେରିକା ହେଲେ କି ପର୍ବପର୍ବାଣି ହେଲେ ଆମେ ବି ସେଠୁ ଯାଇକି ଜିନିଷ ଆଣିବା ସୁବିଧାରେ ଭଲ ହଁ ହଁ ହଉ ଭଲ ବେପାର ହେଉଛି ଆମେ ବି ତାକୁ ଜଣେଇବା ସମସ୍ତଙ୍କୁ ଆଉ ହଉ ର ହଉ